ଲୋକମାନେ ସାଧାରଣତଃ ଏଠାରେ ଛେଳି କିମ୍ବା ଗାଈ ପାଳନ କରିଥାନ୍ତି ଯେଉଁଥିରେକି ତାଙ୍କୁ ପ୍ରଚୁର ଲାଭ ମିଳିଥାଏ କାରଣ ଯଦି ଆମେ ଗୋଟେ ଗାଈକୁ ପାଳିପୋଷିକି ବଡ଼ କରିବା ଆଉ ଉପଯୁକ୍ତ ସମୟରେ ସେ ଆମକୁ କ୍ଷୀର ଦେଇଥାଏ କ୍ଷୀରକୁ ଆମେ ଏବେ ଯେଉଁ ଘରେ ଘରେ ବୁଲିକି ସେମାନେ ପ୍ରଗତି କି ଓମ୍ଫେଡ୍ କି ନାନା ପ୍ରକାରର କମ୍ପାନୀମାନେ ଆସିକି କ୍ଷୀର ନେଉଛନ୍ତି ଯେଉଁଥିରେକି ସେମାନେ ଡ଼ାଇରେକ୍ଟ ଯେଉଁମାନେ ଲୋକ ଅଛନ୍ତି ସେମାନଙ୍କୁ ଡ଼ାଇରେକ୍ଟ ପଇସା ଦେଉଛନ୍ତି ସେମାନଙ୍କଠାରୁ କ୍ଷୀରର ଦେଖୁଛନ୍ତି କେଉଁଭଳିଆ କ୍ଷୀରଟା ଅଛି କ୍ଷୀରର କ୍ୱାଲିଟି ଦେଖିକି ସେମାନଙ୍କୁ ପଇସା ଦେଉଛନ୍ତି ସେଥିରୁ ଆମେ ପ୍ରଚୁର ଲାଭ କରିପାରିବା ଛେଳି ଚାଷ ବି ଏଠାରେ ଲୋକ କରୁଛନ୍ତି କା କାରଣ ଛେଳି ଆମକୁ ବହୁତ ପ୍ରକାରେ ସାହାଯ୍ୟ କରିଥାଏ ଆଉ ଏଠିକା ଲୋକ ମଟନ୍ ଖାଇବାକୁ ବହୁତ ଭଲପାଆନ୍ତି ତ ଛେଳିର ଉପଯୁକ୍ତ ବୟସ ହେଲାପରେ ସେମାନେ ତାକୁ ଯେଉଁମାନେ ଅଛନ୍ତି କଂସେଇ ସେମାନଙ୍କୁ ବିକ୍ରି କରି ଦିଅନ୍ତି ଯେଉଁଥିରେକି ଉପଯୁକ୍ତ ପରିମାଣର ପଇସା ମିଳିଥାଏ